ଆମ ଗାଁ ପାଖରୁ ପାହାଡ଼ ଲାଗି ଥିବାରୁ ଶାନ୍ତ ପରିବେଶ ଆମ ଗାଁକୁ ବହୁତ ଭଲ ଲାଗେ ଆଉ ଆମ ଗାଁ ପାଖରେ ସାପ୍ତାହିକ ହାଟ ହେଉଥିବାରୁ ଯାତାୟାତ ସୁବିଧା ଥିବାରୁ ଆମ ଗାଁ ବହୁତ ପସନ୍ଦ ଲାଗେ ଆଉ ଆମ ଗାଁ ପାଖରେ ଛୋଟ ଝରଣାଟିଏ ବୋହି ଯାଉଥିବାରୁ ଆମ ଗାଁ ମୋତେ ବହୁତ ପସନ୍ଦ ଲାଗେ